ବାସନର ଧୋଇବା ପ୍ରଣାଳୀ ପ୍ରତ୍ୟେକ ଲୋକଙ୍କର ଭିନ୍ନ ଭିନ୍ନ ମୁଁ ମୋ ବାସନ ଧୋଇବାର ପ୍ରଣାଳୀ ଆପଣଙ୍କ ପାଖରେ ବର୍ଣ୍ଣନା କରୁଛି ପ୍ରଥମେ ଗୋଟେ ତାଟିଆରେ ମୁଁ ଯେଉଁ ଲିକୁଇଡ଼ ବା କିଛି ସାବୁନ ଥାଇ ତାକୁ ଗୋଟେ ତାଟିଆରେ ମୁଁ ରଖେ ସେଥିରେ ବହୁତ ପାଣି ଦିଏ ମାନେ ବହୁତ ପାଣି ମାନେ ଯେତିକି ବାସନ ଆମ ପାଖରେ ଅଛି ସେଇ ହିସାବରେ ଯେମିତି ଗୋଟେ ଅନୁମାନ ହିସାବରେ ଆପଣ ପାଣି ଦେବେ ଏବଂ ପାଣି ଦେଇସାରିଲା ପରେ ତାକୁ ଭଲ ଭାବରେ ଗୋଳାଇ ଦେବେ ଗୋଳାଇ ଦେଇ ସାରିଲା ପରେ ସେଥିରେ ବାସନ ମଜା ବାସନ ମଜା ନହେଲେ କୁଟାରେ ବି ହେଇଯାଏ ଯେଉଁ ଗାଈମାନଙ୍କୁ ଦିଅନ୍ତି ଖାଇବା ପାଇଁ ଯେଉଁ କୁଟା ଥାଏ ସେଥିରେ ବି ହେଇଯାଏ ସେ କୁଟା ବା ବାସନ ମଜା ଆଣିକି ଆମେ ବାସନ ଧୋଇବା ଆରମ୍ଭ କରୁ ଯେଉଁ ସବୁ ତୈଳ ଯୁକ୍ତ ପଦାର୍ଥ ବାସନ ଥାଏ ତାକୁ ଆପଣ ପାଣିରେ ଭିଜେଇ ଦେବେ କିମ୍ବା ପା ବାରମ୍ବାର ଧୋଇଲେ ସେଇଟା ଛାଡ଼ିବ ନହେଲେ ଏତେ ଶୀଘ୍ର ଛାଡ଼ିବାଟା କଷ୍ଟକର ବେଳେବେଳେ ଗୋଟେ ଗୋଟେ ବାସନ ମଧ୍ୟ ପୋଡ଼ିଯାଇଥାଏ ତାକୁ ବହୁତ ସମୟ ଭିଜେଇବାକୁ ପଡ଼େ ଯେମିତିକି କ୍ଷୀର ଯେଉଁ ଡ଼େକଚିରେ ବସେ ତାକୁ ବହୁତ ସମୟ ଭିଜେଇବାକୁ ପଡ଼ିଥାଏ ଭିଜେଇବା ଦ୍ଵାରା ସେ ଆପେଆପେ ବହୁତ ସହଜରେ ଛାଡ଼ିଯାଇଥାଏ ଆଉ ମୁଁ ତ ଏଇଭଳି ଭାବେ ସଫା କରେ